ମ୍ୟାଡ଼ାମ ଆସନ୍ତୁ ଖାଇବେ ଆମ ଷ୍ଟଲ ଭଲ ରୋଷେଇବାସ ହେଉଛି ଆପଣ ଆସନ୍ତୁ ଖାଇବେ ଭଲ ଟିଫିନ ଆମେ ତିଆରି କରୁଛୁ ଏଇଠି ଆମର ଷ୍ଟଲ ରେ ସବୁପ୍ରକାର ରହୁଛି ପିଆଜି ରହୁଛି ଗୁଲୁଗୁଲା ରହୁଛି ସିଙ୍ଗିଡ଼ା ରହୁଛି ଆପଣ କ'ଣ ଖାଇବେ କହୁନାହାନ୍ତି ଆମର ଏଇଟା ଭୋରରୁ ଚା ଚାରିଟା ରାତିରୁ ଆମର ଖୋଲା ରହୁଛି ଦିନ ଏଗାରଟା ପର୍ଯ୍ୟନ୍ତ ତାପରେ ପୁଣି ସନ୍ଧ୍ୟାରେ ଖୋଲା ହେଉଛି ସକାଳ ଆଇଟମ ଟା ଆମର ଭଲ ଭଲ ହେଉଛି ଯେମିତି ଉପମା ହେଉଛି ଆମର ସିମେଇ ଆଉ ଉପମା ମିଶିଇକି ସିଏ ଗୋଟେ ହାଲୁଆ ବନିଆ ହେଉଛି ଆଉ ମିଠା ହାଲୁଆ ବି ଖାଲି ସୁଜିରେ ତିଆରି ହେଉଛି ଇଟିଲି ହେଉଛି ଆମର ଦୋସା ମଧ୍ୟ ହେଉଛି ସକାଳେ ମଟର ତରକାରୀ ଆଳୁଦମ୍ ସବୁ ହେଉଛି ଆପଣ କ'ଣ ଖାଇବେ କହୁନାହାନ୍ତି ଆସନ୍ତୁ ଖା ବସନ୍ତୁ ହଁ ଆମ ସନ୍ଧ୍ୟାବେଳ ପାଇଁ ଚାରିଟାବେଳ ପାଇଁ ଆମର ପୁଣି ଚାଇନିସ ଆଇଟମ ହେଉଛି ସେତେବେଳେ ଚାଉମିନ୍ ହେଉଛି ଆଉ ଆମର ମ୍ୟା ମ୍ୟାଗି ବି କରାହେଉଛି ତା ସାଙ୍ଗରେ ଆମର ଚିକେନ୍ ପକୋଡ଼ା ଆଉ ନାନ୍ ଆଉ ଆଉ ଚିଲ୍ଲୀ ଚିକେନ୍ ଏଗୁଡ଼ା ସବୁ କରାହେଉଛି ଆପଣ ଯେଉଁଟା ଚାହିଁବେ ସେଇଟା ଆପଣ ଖାଇପାରିବେ ଷ୍ଟଲ ରେ ଆଉ ଆମର ବେଶୀ ତେଲ ଭଲ ତେଲରେ ବି ରୋଷେଇ କରୁଛୁ ପୋଡ଼ାତେଲ ଏସବୁ ଆମେ ବ୍ୟବହାର କରୁନା ସମସ୍ତେ ଜାଣିଛନ୍ତି ଆମର ଦଶ କୋଡ଼ିଏ ବର୍ଷର ଷ୍ଟଲ ନା ନା ଆମେ ଭଲରେ ରୋଷେଇ କରିକି ଦେଉଛୁ ଭଲତେଲ ଆମର ଦୋକାନରେ ଦେଖୁନାହାନ୍ତି ସବୁବେଳେ ଭିଡ଼ କିଛି ଅସୁବିଧା ନାହିଁ ସେଇଟୁ ଆମର ଏଇନା ଅଛି ଜିଲାପି ପକୁଡ଼ି ଆପଣ ଖାଉନାହାନ୍ତି ଭଲ ଲାଗିବ ଏଇଟା ଭଲ ଇଏ ଆପଣ ତ ଗୁଲୁଗୁଲା ଆଗରୁ ଖାଆନ୍ତି ପୁରୁଣା ମିସ୍ତ୍ରୀ ଥିଲେ ସିଏ ଭଲ ତିଆରି କରୁନଥିଲେ ଏବେ ନୂଆ ମିସ୍ତ୍ରୀ ଆସିଲେଣି ଭଲ ଭଲ ଆଇଟମ ତିଆରି କରୁଛନ୍ତି ନୂଆ ଆଇଟମ ଆପଣ ଖାଆନ୍ତୁ ଆମର ସନ୍ଧ୍ୟାବେଳେ ଚାରିଟାରୁ ଖୋଲାହେଉଛି ରାତି ସାଢ଼େ ଦଶଟା ପର୍ଯ୍ୟନ୍ତ ଆପଣ ଯେତେବେଳେ ଚାହିଁବେ ଆସିପାରିବେ ସନ୍ଧ୍ୟାରେ ଭଲ ଆର ରୋଷେଇ ମଧ୍ୟ ଯେଉଁ ଚାଇନିସ ଆଇଟମ ସବୁ ଭଲ ମିସ୍ତ୍ରୀ ଆସିଛନ୍ତି କଲିକତାରୁ ଆପଣ ଚାହିଁଲେ ସେଇଟା ଆସିକି ଥରେ ଖାଇକି ଦେଖନ୍ତୁ ବଢ଼ିଆ ଲାଗିବ ପରିବାର ସହିତ ଆସନ୍ତୁ ଆମ ଷ୍ଟଲ ରେ ନୂଆ ନୂଆ ଆଇଟମ ବେଶୀ ତିଆରି ହେଉଛି ହଁ ଚା କଫି ଅଛି ଆପଣ ସକାଳେ କରାହେଉଛି ଆଉ ସନ୍ଧ୍ୟାରେ ମଧ୍ୟ ଘଣ୍ଟେ ଦୁଇ ଘଣ୍ଟା ପାଇଁ କରାହେଉଛି ଆପଣ ଯଦି ଆସିବେ ଯେତେବେଳେ ପିଇକି ଯାଇପାରିବେ ଆଉ ହଁ ସବୁଦିନେ ଏମିତି ଭିଡ଼ ହୁଏ ଆମର ଆପଣ ସନ୍ଧ୍ୟାବେଳେ ଆସନ୍ତୁ ପରିବାରଙ୍କ ସହିତ ଗୋଟେଥର ଆମ ଷ୍ଟଲ ରେ ଖାଆନ୍ତୁ ତାପରେ ଦେଖିବେ ଆପଣ ରାତିରେ ଘରକୁ ଗଲେ ବି ଆଉ ରାତିରେ ଖାଇବାକୁ ଇଚ୍ଛା କରିବେନି ହୁଁ ମୋର ଏଇଟା କୋଡ଼ିଏ ପଚିଶି ବର୍ଷ ହେଲାଣି ଆଗରୁ ଟିକିଏ ଭଲ ହେଉନଥିଲା ମିସ୍ତ୍ରୀ ଭଲନଥିଲେ ପୁରୁଣା କାଳିଆ ଲୋକଥିଲେ ରୋଷେଇ ଭଲ ଜାଣିନଥିଲା କେଉଁ ରୋଷେଇଟା କେମିତି ହେବ ଏବେ ସବୁ ମୁଁ କଲିକତାରୁ ମିସ୍ତ୍ରୀ ମଗାଇଛି ଭଲ ରୋଷେଇ କରୁଛନ୍ତି ଆପଣ ଚାହିଁଲେ ଏଇଟା ଖାଇକି ଥରେ ଦେଖନ୍ତୁ ଆମର ବି ତେଲ ମସଲା କମ୍ ଦେଉଛି ଭଲ ଏତେ ପୋଡ଼ା ତେଲ ଆମର ବ୍ୟବହାର କରାହେଉନି ଆପଣ ଖାଇଲେ ଜାଣିପାରିବେ ନା ମ ଆମର ସକାଳ ପାଇଁ ଅଲଗା ଗୋଟେ ରୋଷେୟା ଅଛି ଉପରବେଳା ପାଇଁ ଅଲଗା ଗୋଟେ ରୋଷେୟା ଅଛି ଯିଏ ଚାଇନିସ ଆଇଟମ ତିଆରି କରୁଛି ସିଏ ତାର ଭଲ ରୋଷେଇ କରୁଛି ଆଉ ଉପରବେଳା ପାଇଁ ଚାଇନିସ ଆଇଟମ ଆଉ ସକାଳବେଳା ପାଇଁ ଟିକିଏ ସକାଳଖିଆ ତିଆରି କରୁଛି ହଉ ଆପଣ ଆସନ୍ତୁ ଖାଇକି ଖାଆନ୍ତୁ ତାପରେ ପୁଣି ସନ୍ଧ୍ୟାବେଳେ ଆସିକି ପରିବାର ସହିତ ଖାଇକି ଯିବେ ହେଲା ହଉ ହଉ